ଆଜ୍ଞା କିଏ କହୁଥିଲେ

କେଉଁ କନକଲତା ଆଜ୍ଞା ଆଚ୍ଛା ଆଚ୍ଛା ହଁ କୁହନ୍ତୁ କୁହନ୍ତୁ ମୁଁ ଏବେ ଅଛି ଗୋଟେ କାମରେ ମେଡ଼ିକାଲ୍ରେ କେସ୍ରେ ଆଇଛି ଗୋଟିଏ ମ୍ୟାଡ଼ାମ୍ ଆସିଲା କ'ଣ ମେଡ଼ିକାଲ ଟିକେ କାମ ଥିଲା ପଳେଈ ଆସିଲି ଆପଣ କ'ଣ କାମ ମୋର ଟିକେ ଲେଟ୍ ହେବ ଟିକେ ଆମର ୱେଟ୍ କରନ୍ତୁ ମୋତେ ଘଣ୍ଟେ ଖଣ୍ଡେ ଘଣ୍ଟେ ଲାଗିବ ହଁ ଆପଣ ନହେଲେ କ'ଣ ଆଉ ଅଲଗା ଅଟୋ ପଠାଇବି ତାହେଲେ ମ୍ୟାଡ଼ାମ୍ ଆପଣଙ୍କୁ ଆଉ ଗୋଟେ ଘଣ୍ଟା ୱେଟ୍ କରିବାକୁ ପଡ଼ିବ ମୁଁ ମେଡ଼ିକାଲ୍ କେସ୍ରେ ଆଇଛି ଜଣଙ୍କୁ ପେସେଣ୍ଟ ନେଇକି ଆସିଛି ଆଉ କ'ଣ ପେସେଣ୍ଟକୁ ଛାଡ଼ି ଦେଇକି ପଳାଇବି ଶୋଇଥିଲେ ଆପଣ ଟିକେ ଟିକେ ହଁ ବୁଝିଲି କଥାଯେ କିନ୍ତୁ ଜଣକୁ ପେସେଣ୍ଟକୁ ନେଇକି ଆସିଛିନା ତ ସେଇ କାମ ସରିଲେତ ତାକୁ ନେଇକି ଯିବିନା ଆଉ କ'ଣ ତାକୁ ଛାଡ଼ି ଦେଇକି ପଳାଈ ଆସିବି ପାଖ ହୋଇଥାନ୍ତା ହଁ ମୁଁ ସେକେଣ୍ଡ ଟ୍ରିପ୍ କରି ଦେଇଥାନ୍ତି ପାଖ କ'ଣ କରିବା ଆଉ ମ୍ୟାଡ଼ାମ୍ ତମେ ଆଉ ଟିକିଏ ୱେଟ୍ କରନ୍ତୁ ଗୋଟିଏ ଘଣ୍ଟା ହଁ ଆପଣ ପାଖରେ ଯଦି ଅଟୋ ଅଟୋ ଦେଖୁ ନାହାନ୍ତି ଆପଣ ସେଠି ପାଖରେ କେଉଁଠି ଥିବ ଗାଡ଼ି ଥିବ ନେଇ ଯିବେ ପୁଣି ଯଦି କହିବେ ମୁଁ ପଠାଇ ଦେବି ଆମେ କହିବା ତାଙ୍କୁ ରିକ୍ଵେଷ୍ଟ କରିବା ଆଉ କ'ଣ ମୁଁ କହିବି ମୋ ପାଇଁ ଲେଟ୍ ହୋଇଗଲା ଆଉ କହିବା ରିକ୍ଵେଷ୍ଟ ଆଉ ନା ଆଉ କ'ଣ ନହେଲେ ଆପଣ ସେଇଠୁ ଗାଡ଼ି ମଗାନ୍ତୁ ବୁଝିଲେ ଯଦି ଆପଣ ଅର୍ଜେଣ୍ଟ ଅଛି ଗାଡ଼ି ମଗାନ୍ତୁ ସେଠୁ ଗାଡ଼ି ମଗାଇଲେ ବେଟର୍ ହେବ ଆଉ ମୋ ମୋତେ ଆଉ ଗୋଟିଏ ଘଣ୍ଟା ଲାଗିବ ଆଉ ବୁଝିଲେ ତାଙ୍କୁ କାମ ସରିଲା ପରେ ମୁଁ ଆପଣଙ୍କ କତିକି ଯାଇ ପହଞ୍ଚିବି ତାଙ୍କୁ ଛାଡ଼ିବି ସେଠିତ ଏପର୍ଯ୍ୟନ୍ତ ଲଞ୍ଚ ଆୱାର୍ ହୋଇଗଲାଣି ଲଞ୍ଚ ଆୱାର୍ ମୁଁ କେମିତି ଆଉ ଯିବି ଆଉ ଆଗ ଆଉ ମୁଁ ଆଉ ମୋର ଆଉ ନାହିଁ ନା ଆପଣଙ୍କୁ ଫୋନ୍ କରିଥିଲେ କାଳେ ମୋତେବି ଆପଣ ସକାଳୁ କ'ଣ କହିଛନ୍ତି ଆପଣ ସକାଳୁ କହିନାହାନ୍ତି କାଲି ଆମେ ଅଟୋ ବାଲା ଆମେ କୁଆଡ଼େ କ'ଣ କୁଆଡ଼େ କେତେବେଳେ କରିଲ ଯାଉଛୁ କୁଆଡ଼େ ଆମର ମାନେ ରହୁଛି ଆଉ ଏତେ ଜିନିଷ ଆମର ଆପଣଙ୍କ କାମ ଅର୍ଜେଣ୍ଟ କାମ ଆପଣ ମାନେ ରଖିବେ ନା ଆମେମାନେ ରଖିବୁ ହେଉ ଗୁଡ୍ ନାଇଟ୍ ଗୁଡ୍ ନାଇଟ୍